ବଗିଚା କାମ ପାଇଁ ଆମେ ବିଭିନ୍ନ ଉପକରଣ ବ୍ୟବହାର କରିଥାଉ ସେଗୁଡ଼ିକ ହେଲା କାଙ୍କ କାଙ୍କ ଦ୍ୱାରା ଆମେ ଘାସ ବାଛି ରାମ୍ପି ଆଉ କୋଡ଼ି କୋଡ଼ି ଦ୍ୱାରା ଆମେ ମାଟି ତାଡ଼ି ଥାଉ ଆଉ ପାଣି ବି ଦରକାର ପାଣି ନହେଲେ ଗଛ ବଞ୍ଚିପାରିବନି ପାଣି ପାଇଁ ଆମେ ବାଲ୍ଟି ବ୍ୟବହାର କରୁ ମଗ ବି ବ୍ୟବହାର କରୁ ତା ସହିତ ଟୁଲୁ ପାଇପ ପାଇପ ଦ୍ୱାରା ମଧ୍ୟ ବି ଆମେ ବଗିଚାରେ ପାଣି ମଡ଼ାଉ ଆଉ ଗଛ ବଡ଼ ହୋଇଗଲେ ମଧ୍ୟ ଯେଉଁ କଟୁରୀ ସାହାଯ୍ୟରେ ତାକୁ ହାଣି ବି ପାରୁ